ଟ୍ରେକିଂ ଲମ୍ବା ପଦ ଯାତ୍ରା ପାଇଁ ମୋତେ ମୋର ପ୍ରିୟ ପ୍ରକାର ଅଞ୍ଚଳ ଜଙ୍ଗଲ ପାହାଡ଼ରେ ତୁଷାର ପର୍ବତ ଘନ ଜଙ୍ଗଲ ପାହାଡ଼ରେ ସୂର୍ଯ୍ୟ ଅସ୍ତ ବିଷୟରେ ମୋତେ ବୁଲିବା ବୁଲିବା ପାଇଁ ପସନ୍ଦ ଲାଗେ ଆଉ ପୂର୍ବ ଉଦୟର ଅସ୍ତ ହେବା ସମୟରେ ମୋତେ ଜଙ୍ଗଲରେ ବୁଲିବା ପାଇଁ ବହୁତ ଭଲ ଲାଗେ କାହିଁକିନା ସେଇ ସମୟରେ ନା ଖରା କରୁଥାଏ ନା ବେଶୀ ଗରମ ହେଉଥାଏ ନା ଶୀତ ଲାଗୁଥାଏ ନା ବର୍ଷା କରୁଥାଏ କିଛି ନାହିଁ ତାର ସେ ସେଇ ସେଇ ଟାଇମ୍ର ପାଗ ବହୁତ ଭଲ ହୋଇଥାଏ ସେଥିପାଇଁ ମୋତେ ସୂର୍ଯ୍ୟ ଅସ୍ତ ଆଉ ଉଦୟ ହେବା ସମୟରେ ଜଙ୍ଗଲରେ ବୁଲିବା ପାଇଁ ବା ଚାଲିବା ପାଇଁ ବା ଖେଳିବା ପାଇଁ କିଛି କରିବା ପାଇଁ ମୋତେ ପସନ୍ଦ ଲାଗେ ଆଉ ସେଇ ସେଇ ଟାଇମ୍ର ପାଗ ବି ବହୁତ ଭଲ ଲାଗେ ସୂର୍ଯ୍ୟ ଅସ୍ତ ଆଉ ଉଦୟ ହେବା ସମୟରେ ସୂର୍ଯ୍ୟ ଅସ୍ତ